ବଢ଼ୁଥିବା ଏବଂ ବିବିଧ ଜନସଂଖ୍ୟାର ଆବଶ୍ୟକତା ପୂରଣ କରିବା ପାଇଁ ଓଡ଼ିଶାରେ ଦକ୍ଷ ବିଦ୍ୟାଳୟ ଶିକ୍ଷା ଉନ୍ନତି ଶିକ୍ଷକ ତାଲିମ ସ୍ଥାନୀୟ ଶିକ୍ଷାଦାନ ପଦ୍ଧତି ଅନ୍ତର୍ଭୁକ୍ତ କରିବାରେ ଏ ସି ଏସ୍ ଆର୍ ପଦକ୍ଷେପ ଗ୍ରହଣ କରାଯାଇଛି ବଢ଼ୁଥିବା ଜନସଂଖ୍ୟା ଯୋଗୁଁ ଅନେକ ଗୁଡ଼ିଏ ସ୍କୁଲ୍ ହାଇସ୍କୁଲ୍ କଲେଜ୍ ବିଭିନ୍ନପ୍ରକାର ବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟ ଗଠନ କରାଯାଇଛି ଏବଂ ସେଠାରେ ବିଭିନ୍ନପ୍ରକାର ସୁବିଧା ମଧ୍ୟ ଦିଆଯାଇଛି ଯେପରିକି କମ୍ପ୍ୟୁଟର୍ ବ୍ଲାକ୍ବୋର୍ଡ଼୍ ଯୋଗେରେ ପ୍ରୋଜେକ୍ଟର୍ ଇତ୍ୟାଦି ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି ଉନ୍ନତ ଶିକ୍ଷକମାନଙ୍କୁ ମଧ୍ୟ ସେଠାରେ ଶିକ୍ଷା ପ୍ରଦାନ କରିବା ପାଇଁ ନିଯୁକ୍ତି ଦଆଯାଉଛି ଉନ୍ନତ ଶିକ୍ଷକ ତାଲିମ ମଧ୍ୟ ଶିକ୍ଷକ ଶିକ୍ଷା ପ୍ରଦାନ କରିବାର ତାଲିମ ମଧ୍ୟ ଶିକ୍ଷକମାନଙ୍କୁ ସଠିକ୍ ଭାବରେ ସଠିକ୍ ଭାବରେ ଦିଆଯାଇଛି ଯାହା ଫଳରେ ଛାତ୍ରଛାତ୍ରୀମାନେ ବହୁତ ଭଲ ଭାବରେ ଶିକ୍ଷା ଗ୍ରହଣ କରିପାରିବେ ସରକାର ବିଭିନ୍ନ ସ୍କୁଲ୍କୁ ଫାଇବ୍ ଟି ସ୍କୁଲ୍ରେ ପରିବର୍ତ୍ତନ କରିଛନ୍ତି ଫାଇବ୍ ଟି ସ୍କୁଲ୍ ମଧ୍ୟ ଫାଇବ୍ ଟି ସ୍କୁଲ୍ କହିଲେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଥିବା ସ୍କୁଲ୍ ଯେଉଁ ଯେଉଁ ବିଦ୍ୟାଳୟରେ ଉନ୍ନତ ଉନ୍ନତ କ୍ଷମ ଶିକ୍ଷକ ଉନ୍ନତକ୍ଷମ ଶିକ୍ଷା ପ୍ରଦାନ କରାଯାଏ ତାହାକୁ ଫାଇଭ୍ ଟି ସ୍କୁଲ୍ କୁହାଯାଏ ସ୍କୁଲ୍ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ବିନା ମୂଲ୍ୟରେ ପୁସ୍ତକ ମଧ୍ୟ ପ୍ରଦାନ କରାଯାଉଛି ଯାହା ଫଳରେ ତାଙ୍କୁ ପଢ଼ିବା ପାଇଁ ପୁସ୍ତକ କିଣିବାକୁ ପଡ଼ୁନାହିଁ ଏବଂ ସେମାନେ ଭଲ ଭାବେ ପଢ଼ି ପଢ଼ିପାରୁଛନ୍ତି ବା ଶିକ୍ଷିତ ହୋଇପାରୁଛନ୍ତି ସରକାରଙ୍କୁ ସରକାର ଏହି ପ୍ରକାର ସୁବିଧା ଯୋଗାଇ ବହୁତ ଭଲ କରିଛନ୍ତି ଶିକ୍ଷକମାନେ ମଧ୍ୟ ବହୁତ ଭଲ ଭାବେ ପଢ଼ାଉଛନ୍ତି